ଆମ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀ ମାନଙ୍କୁ ଆମ ଅଞ୍ଚଳର ଲୋକମାନେ କେଉଟ ବା ବେହେରା ବୋଲି ଡାକନ୍ତି କେତେକ ମତ୍ସ୍ୟଜୀବୀ ମାନେ ନିଜର ପରିବାରର ପୋଷଣ ପାଇଁ ମାଛ ଧରନ୍ତି ଏବଂ କେତେକ ବ୍ୟବସାୟ ଉଦ୍ଦେଶ୍ୟରେ ମାଛ ଧରନ୍ତି ଏବଂ ଆମ ଅଞ୍ଚଳରେ ଅଧିକ ମତ୍ସ୍ୟଜୀବୀ ବାସ କରୁଥିବାରୁ ସେମାନେ ଆଉ ଆମ ମଧ୍ୟରେ କୌଣସି ବାଛ ବିଚାର ନଥାଏ ହିନ୍ଦୁ ଧର୍ମ ଅନୁସାରେ ଆମେ ଯେଉଁ ପର୍ବ ପାଳନ କରିଥାଉ ସେମାନେ ମଧ୍ୟ ଆମ ସହିତ ମିଳିମିଶି ସେଇ ପର୍ବ ପାଳନ କରନ୍ତି ଯଥା ମାଣବସା ଲକ୍ଷ୍ମୀ ରଥଯାତ୍ରା ରଜ ଏବଂ କୁମାର ପୁର୍ଣିମା